ଆମ ଅଞ୍ଚଳରେ ଆମ ଜଗତସିଂହପୁର ଜିଲ୍ଲାରେ ମା ଝଙ୍କଡ଼ବାସନୀ ଏକ ମନ୍ଦିର ଯୋଉଟାକି ବହୁତ ପ୍ରସିଦ୍ଧ ଅଟେ ଆଉ ସେଠି ହସ୍ତକାଳୀନ କାରିଗରମାନେ ବହୁତ ହସ୍ତରେ ତାଙ୍କ ହସ୍ତକାଳୀନ ଜିନିଷକୁ ବହୁତ ଭଲରେ ହସ୍ତ ତିଆରି କରିକି ବିକିଥାନ୍ତି ତ ଆଉ ଆଉ ଗୋଟେ ହେଉଛି ଆମର ପାରାଦ୍ୱୀପ ବନ୍ଦର ସେଠି ବି ବହୁତ ଭଲ ପ୍ରସିଦ୍ଧ ଗୋଟେ ଜାଗା ଆଉ ପାରାଦ୍ୱୀପରେ ବାଲିଯାତ୍ରା ମହୋତ୍ସବ କହିଲେ ବହୁତ ଭଲ ଆଉ ସେଠି ତାଙ୍କର ଆମର ହସ୍ତକାଳୀନ ଜିନିଷ ସବୁ ବହୁତ ବିକା ହେଇଥାଏ ଯେମିତିକି ଶାମୁକାରେ ତିଆରି ହୋଇଥିବା ହସ୍ତକାଳୀନ ଜିନିଷ ତିଆରି ହୋଇଥାଏ କଣ୍ଢେଇ ହସ୍ତକାଳୀନ ତ ବହୁତ ପ୍ରକାର କିଛି ହସ୍ତକାଳୀନ କରିକି ବିକିଥାନ୍ତି ତ ଆମ ଅଞ୍ଚଳରେ ଯୋଉ ଝଙ୍କଡ଼ବାସିନୀ ଯୋଉ ମନ୍ଦିର ଅଛି ସେଇଟା ବହୁତ ପ୍ରସିଦ୍ଧ ଆଉ ବାହାରୁ ପର୍ଯ୍ୟଟକମାନେ ଖାସ କରି ମାଙ୍କୁ ଦେଖିବା ପାଇଁ ଆସିଥାନ୍ତି ଆଉ ସେଇଟା ଆମର ଗର୍ବ ଯେ ଆମେ ମାଙ୍କ ମାନେ ମାଙ୍କ ସ୍ଥାନରେ ଆମେ ଜନ୍ମ ହୋଇଛୁ ତାଙ୍କୁ କୋଳରେ କହିଲେ ଜନ୍ମ ହୋଇଛୁ ଆଉ ବହୁତ ଗର୍ବ ଲାଗେ ଯେତେବେଳେ ବାହାରୁ ପର୍ଯ୍ୟଟକମାନେ ଆସିକି ଆମ ମାଙ୍କୁ ଦେଖା କରିବା ପାଇଁ ଦେଖିବା ପାଇଁ ଆସିଥାନ୍ତି ଆଉ ପ୍ରସାଦ ଖାଇବା ପାଇଁ ଆସଥାନ୍ତି ତ ଆମେ ଗର୍ବିତ